ହଁ ଆଜ୍ଞା କୁହନ୍ତୁ କୋଉଠୁକୁ ଯିବେ କହିଲେ ହଉ ରେଣନ୍ଦାପାଟଣା ରୁ ପୁରୀ ଯଦି କେତେ କିଲୋମିଟର୍ ହେବ କେତେ ଜଣ ଯିବେ ହଉ ସାତ ଜଣ ଗଲେ ଛଅ ହଜାର ଟଙ୍କା ପଡ଼ିବ ବିରଜା ଗଲେ କେତେ ଜଣ ଯିବେ ସାତ ଜଣ କେତେଟାରେ ଯିବେ ପାଇଲି ରହିଲେ ପାଞ୍ଚ ହଜାର ପଡ଼ିବ ଡବଲ୍ ଭଡ଼ା କପିଳାସ ଗଲେ ସେଇ ପାଞ୍ଚ ଜଣ ତ ନା ଛଅ ଜଣ ହ୍ୟାଲୋ

ନାଇ ସେଠିକି ଗଲେ ଆଉ ହଜାର ଟଙ୍କା ବଢ଼ିଯିବ

ଟୋଟାଲ୍ କୋଉ ଜାଗା ବୁଲିବ ମୋତେ ଟିକେ ଲିଷ୍ଟ୍ କରିଦିଅ ଆଜ୍ଞା ଆଜ୍ଞା

ସେ ମିନିମମ୍ ଚାରି ଦିନର କଥା ମିନିମମ୍ ପଚିଶି ହଜାର ଟଙ୍କା ପଡ଼ିବ ହଉ ଠିକ୍ ଅଛି ଚିଲିକା ଗଲେ ସେତିକି ଆଉ ପାଞ୍ଚ ହଜାର ପଡ଼ିବ ଅଧିକ ତିରିଶ ହଜାର ତିରିଶ ହଜାର ହଁ ଦେଖନ୍ତୁ ତେଲ ରେଟ୍ ବହୁତ ଉଞ୍ଚା ହେଇଗଲାଣି ବର୍ତ୍ତମାନ୍ ତେଲ ଅଧିକ ଲାଗୁଛି ରେଟ୍ ବି ବଢ଼ିଗଲାଣି ଆମର ଖାଇବା ସେଥିରେ ବି ଅଛି ସବୁ ଅଛି ଆମେ ସବୁ ଦେଖିକି ରେଟ୍ କରିଛୁ ହଉ ଠିକ୍ ଅଛି ଆପଣ ଆସନ୍ତୁ ମୁଁ ଡିସ୍କାଉଣ୍ଟ୍ କରିଦେବି ଆଉ କିଛି କାଟିଦେବି ଆଉ ଟୋଲ୍ ଗେଟ୍ ପଇସା ଆପଣ ଦେବେ ଆଉ ଟିଫିନ୍ଟା ତ ଆପଣ ଖାଇବାକୁ ଦେବେ ଟୋଲ୍ ଗେଟ୍ ପଇସା ଦେବେ ଆପଣ ଆସନ୍ତୁ କିଛି ରିହାତି କରିବା ଆଉ କେତେବେଳେ ଯିବେ କୋଉ ତାରିଖରେ କୁହନ୍ତୁ କୋଉ ତାରିଖରେ ହଉ ଠିକ୍ ଅଛି ଆସନ୍ତୁ ଫୋନ୍ କରିବେ ହଉ ଯେତେଟା ଟାଇମ୍ କହିବେ ସେତେ ଟାଇମ୍ରେ ଗାଡ଼ି ପହଁଞ୍ଚେଇ ଦେବି ଆଉ ହଉ ଠିକ୍ ଅଛି

ହଉ ଠିକ୍ ଅଛି ସବୁ ଜାଗା ନେଇ ବୁଲେଇକି ଆଣିବି ଆଉ ରଖୁଛି ହଁ